ସପିଙ୍ଗ ଆମର ସମ୍ପ୍ରଦାୟର ଓ ସାଂସ୍କୃତିକ ଅଭ୍ୟାସର ଗୋଟେ ଅଂଶ ଅଟେ କାରଣ ଆମର ଯେମିତିକି ପୂଜା ପର୍ବପର୍ବାଣୀରେ ଆମେ ଭିନ୍ନ ପ୍ରକାର ସାମାନ ଜିନିଷ କିଣିଥାଉ ରଜରେ ଝିଅମାନେ ଡ୍ରେସ୍ ନିଜର ଆବଶକ ସାମାନ କିଣନ୍ତି ପୁଅମାନେ ପୂଜାପର୍ବରେ ନୂଆ ଶାର୍ଟ ସବୁ କିଣାକିଣି କରିଥାନ୍ତି ବାହାଘର ଏବଂ ବ୍ରତଘର ପାଇଁ ଆଗକାଳ ସମୟ କିଣି କିଣାକିଣି କରିବା ରହିଆସିଛି